ହଁ ମୋର ସେଇ ପାଞ୍ଚଟି ତାରିଖ ମନେ ଅଛି ଯଥା ଏଗାର ତାରିଖ ଜାନୁଆରୀ ମାସ ଦୁଇ ହଜାର ଦଶ ପରବର୍ତ୍ତୀ ପାଞ୍ଚ ତାରିଖ ଫେବୃଆରୀ ମାସ ଦୁଇ ହଜାର ଦୁଇ ମସିହା ତା'ପରଟା ସାତ ତାରିଖ ମାର୍ଚ୍ଚ ମାସ ଦୁଇ ହଜାର ପାଞ୍ଚ ମସିହା ଚତୁର୍ଥ ନମ୍ବରଟେ ହେଉଛି ଛଅ ତାରିଖ ଏପ୍ରିଲ ମାସ ଦୁଇ ହଜାର ଚାରି ମସିହା ପଞ୍ଚମ ତାରିଖଟି ଅଛି ତିନି ତାରିଖ ମେ ମାସ ଦୁଇ ହଜାର ଛଅ ମସିହା ଏହି ପାଞ୍ଚଟି ତାରିଖ ମୋର ମନେ ଅଛି ବା ରହିବ